ମୋର ପଢ଼ିଥିବା ପୁସ୍ତକ ଭିତରେ ଶେଷ ପୁସ୍ତକ ଥିଲା ବିଜୁ ପଟ୍ଟନାୟକଙ୍କ ଯିବନି ଏହା ମୋତେ ବହୁତ ଆକର୍ଷିତ କରିଥିଲା ସିଏ କିଭଳି ତାଙ୍କର ଛୋଟ ପିଲାବେଳୁ ସେ କଟକ ଠାରୁ ପେଶୱାର ପର୍ଯ୍ୟନ୍ତ ପେଶୱାର ଯେଉଁଟାକି ପାକିସ୍ତାନ ଅନ୍ତର୍ଭୂକ୍ତ ସେ ସାଇକେଲରେ ଯାତ୍ରା କରୁଥିଲେ ଏପର୍ଯ୍ୟନ୍ତ ମଧ୍ୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ ଯେ ଏଇଟା କେମିତି ସମ୍ଭବ ହୋଇପାରିଲା ଏବଂ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ଏଇଟା ହେଇପାରିଲା ସେତିକି ଏବଂ ସୁକନି ବୋଲିକରି ଜଣେ ରଜା ତାଙ୍କୁ ଯେତେବେଳେ ଘେରିଥିଲେ ବିଦେଶରେ ସେତେବେଳେ ଜବାହରଲାଲ ନେହରୁ ତାଙ୍କୁ ଖବର ଦେଇଥିଲେ ଯେ ଦେଖ ତାଙ୍କୁ ଉଦ୍ଧାର କରିବା ପାଇଁ ଇଣ୍ଡୋନେସିଆର ସେ ହେଉଛନ୍ତି ରାଷ୍ଟ୍ରପତି ଜବାହରଲାଲ ନେହରୁ ଯେତେବେଳେ ପ୍ରଧାନ ମନ୍ତ୍ରୀ ଥିଲେ ସେ ସେତେବେଳେ ବିଜୁ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ ଏ ବିଜୁ ତୁ ଏକମାତ୍ର ବ୍ୟକ୍ତି ଯିଏ କି ତାକୁ ସେ ତାଙ୍କ ଶତ୍ରୁ କବଳରୁ ତୁ ଉଦ୍ଧାର କରିପାରିବୁ ଇଏ ଗୋଟିଏ ଡାକଟା ବିମାନ ଯେଉଁଟା ଆଜି ପ୍ରସଂଶିତ ହୋଇଛି ସାରା ପୃଥିବୀ ବର୍ଷରେ ଯେଉଁଟା ଥିଲା ପଶ୍ଚିମ ବଙ୍ଗରେ ଏଇଟା ଅଣାହୋଇଛି ଏବେ ବିଜୁ ପଟ୍ଟନାୟକ ଏୟାର ବନ୍ଦରକୁ ଅଣାଯାଇଛି ଏଅରପୋର୍ଟ୍ କୁ ସେଇ ସେଇ ବିମାନରେ ହିଁ ସେ ଯାଇଥିଲେ ଏବଂ ତାଙ୍କ ସ୍ତ୍ରୀ ବି ସାଙ୍ଗରେ ଥିଲେ ସେ ଯାଇ ରାଷ୍ଟପତିଙ୍କୁ ଉଦ୍ଧାର କରିକି ନେଇ ଚାଲି ଆସିଥିଲେ ସେହି ଯେଉଁ ସଫଳତା ଏବଂ ଅନେକ ଦୃଶାହାସିକ ପଦକ୍ଷପ ସେ ନେଇପାରିଥିଲେ ତାଙ୍କ ଜୀବନରେ ସେଇଟା ଯୋଗୁଁରୁ ସେ ଆଜି ମହାନ ବୋଲି ପ୍ରମାଣିତ ହୋଇଛି ଏବଂ ତାକୁ ମଧ୍ୟ ଶିକ୍ଷା ଲାଭ କରିବା ପାଇଁ କି ସମସ୍ତେ ତତ୍ପର ଓଡ଼ିଶାର ଏଭଳି ଜଣେ ସୁନାମ ଧନ୍ୟ ବ୍ୟକ୍ତିତ୍ୱ ହୁଏତ ଆଉ ଜନ୍ମ ନେଇ ନ ପାରନ୍ତି ବିଶ୍ୱ ଦରବାର ରେ ମଧ୍ୟ ତାଙ୍କର ସୁଖ୍ୟାତ ଅର୍ଜନ କରିଛନ୍ତି ତାଙ୍କ ମାନଟା ଏବଂ ତାଙ୍କର ଯେଉଁ ସଫଳତା ସିଏ ଆମ ମାନଙ୍କୁ ପ୍ରତିଫଳିତ କରିଛି ଏହା ହିଁ ଆମର ଶିଖିବାର ମର୍ମ ଅଟେ